ହ୍ୟାଲୋ ଆପଣ ଭିକେ ଏଜେନ୍ସି ରୁ କହୁଛନ୍ତି ଆକ୍ଚୁଆଲି ମୋ ସାଙ୍ଗର ବାପା ମାଁ ବିଶାଖପାଟଣାରେ ରହୁଛନ୍ତି ସିଏ ରାୟଗଡ଼ା ଆସିବାକୁ ଚାହୁଁଛନ୍ତି ସେଥିପାଇଁ ମୁଁ ତାଙ୍କ ପାଇଁ ଗୋଟେ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ଆଭେଲେବୁଲ୍ କିଛି ଅଛି କି ହଁ ସେ ରାୟଗଡ଼ାରେ ଆସିବେ ମୁଁ ଆପଣଙ୍କୁ ଆଡ଼୍ରେସ୍ ପଠାଇ ଦେବି ଆପଣ ରାୟଗଡ଼ାରୁ ବିଶାଖାପାଟଣା କେତେ ହବ ଆଛା ପାଞ୍ଚହଜାର ଟଙ୍କା ଚଳିବ ବା ମୋ ସାଙ୍ଗର ବାପା ମାଁ ଏବଂ ଭଉଣୀ ଆସିବେ ପ୍ଳିଜ୍ ତାଙ୍କୁ ବିଶାଖାପାଟଣାରୁ ରାୟଗଡ଼ା ପ୍ଲିଜ୍ ଟିକେ ପହଞ୍ଚାଇ ଦେବେ ମୁଁ ଆପଣଙ୍କୁ ବିଶାଖପାଟଣାର ଆଡ଼୍ରେସ୍ ପଠାଇ ଦେବି ଆପଣ ସେହି ଆଡ଼୍ରେସ୍ରେ ତାଙ୍କୁ ଆଣିବେ ଥାଙ୍କ୍ ୟୁ